ସାର୍ ନମସ୍କାର ମୁଇଁ ପିତାମ କହୁଥିଲି ସାର୍ ଆପଣ ଗୁପ୍ତା ବସ୍ର ଏଜେନ୍ସି କହୁଛନ୍ତି କି ଏଇଟା ଯେଉଁ ଆମର ସାଙ୍ଗ ପିଲାଠୁ ମାଗିଲି ଆଜ୍ଞା ଓ ହଇ ଆମର ଆମର କୋରାପୁଟରେ ଦେଓମାଳିରେ ଟିକେ ଯିବାର ଅଛି ଆଜ୍ଞା ଆମେ ଫ୍ୟାମିଲି ତ ଆମେ ଦଶଜଣ ଯିବୁ କେତେ ଏଇଟା ଆମେ ପଚିଶ ତାରିଖରେ ଯିବୁ ସାର୍ ଦଶଜଣ ଯିବୁ କେତେବେଳେ ଆପଣଙ୍କର ଯିବ ବେଶୀ ବୋଲେ ମୁଇଁ ହେଲେ କେତେ ନେଉଛୁ ସିଡ଼ିଟା ଲାଇନି ଡୁଡୁମା ଟିକେ ଯିବାର ଅଛି ଆଉ ଗୋଟେ ପାଞ୍ଚ ଦିନ ଖଣ୍ଡେ ବୁଲିବୁ ଆମେ ଏଇଟା କିଲୋମିଟର ଅନୁସାରେ ନ ନେଉଛ ନା କେମିତି କେତେ ନଉଛ କିଲୋମିଟରକୁ ହେଲେ ତୁମର ଗାଡ଼ିରେ କ'ଣ କ'ଣ ସୁବିଧା ଅଛି ଏ ସି ଅଛି ନା ନାଇଁ ଆଉ କ'ଣ କ'ଣ ଅଛି ହଁ ହଁ ମେଡ଼ିକାଲ ସୁବିଧା ବି ଅଛି ନାଇଁ କି ତୁମର ଡ୍ରାଇଭର କେମିତି ଅଛି ହଁ ଭଲ ବ୍ୟବହାର ଭଲ ଦେଉଛନ୍ତି ତ କାହିଁକିନା ବୋଇଲେ ଲେଡ଼ିଜ୍ ବି ଯିବେ ନା ଆମର୍ ସହିତ ଫ୍ୟାମିଲି ଯିବା ତ ଆରେ ଏଇ ରଣୀଜୁଟ ମାରୁ ଆମେ କୋରାପୁଟ ଆସିକି ଗୋଟେ ଦିନ ରହିବୁ ତାର୍ ପରେ ଆମେ ସେ ମାଛକୁଣ୍ଡ ଅଛି ଯେ ଆଉ କୋଲାବ ଡ୍ୟାମ୍ ଏ ସେଠି ବି ଯିବାର ଅଛି ତ କେତେ କ'ଣ ଖର୍ଚ୍ଚ ହବ ଆମେ ସେ ବିଷୟରେ ଜାଣିବାକୁ ଚାହୁଁଛୁ ନା ଦିନକୁ ପନ୍ଦର ବୋଲେ ତିନ ତିନ ଦିନକୁ ପଇଁଚାଳିଶ ହେଲା ଯେତେ ଦୂର୍ ବି ଯାଇପାରିବୁ ନାଇଁକି ହଁ ହେଲେ ତମର ଇଟା ପର୍ସନାଲ ନମ୍ବର ନା କେମତି ତମର ଟିକେଟ୍ କାଟବାର ହେଲେ କେଉଁଠି ଆଇବାର ଘରେ ଏକା ହେଲେ ପଚିଶ ପଚିଶ ତାରିଖ କେତେବେଳେ ଆଇବ ତୁ ତୁମେ ଆମର୍ ଗାଁରେ କେତେବେଳେ ଲଗାଇବ ଗାଡ଼ି ବୋଇଲେ ତୁମେ ସକାଳେ ଛଅଟାରେ ପହଁଞ୍ଚିଲେ ଭଲ ହେତା ହଉ ଠିକ୍ ଅଛି ଆଜ୍ଞା ନମସ୍କାର